ମୋତେ ଆମର୍ ଭାଷା ଭଲ୍ ଲାଗ୍ସି ଓଡ଼ିଆ ଭାଷା ଆମେ ଯେନ୍ କେ ବି ଯିମୁଁ ଓଡ଼ିଆରେ ଯଦି କଥା ଲାଗବୁଁ କି ଆମର୍ ସାଙ୍ଗରେ କିଏ ବି ଓଡ଼ିଆରେ କଥା ଲାଗ୍ବା ଆମେ ବୁଝି ପାରସୁଁ ଆଉ ଜଣ୍ କେ ବୁଝାବା କେ ବି ଆମ୍କୁ ଭଲ୍ ଲାଗ୍ସି ଠିକ୍ ସୁବିଧା ବି ହେସି ହେଥିର୍ ଲାଗି ଆମ୍ କୁ ଆମର୍ ଭାଷା ଭଲ୍ ଲାଗ୍ସି ଯିଏ ଥିବ କିଏ ଗୋଟେ ଇଂଲିଶ୍ରେ କହିବା ଇ ଲୋଗ୍ ତ ହେତ୍କି ବୁଝି ନାଇଁପାରନ୍ ନାଇଁ ଓଡ଼ିଆ ହି ଇ ଲୁକର୍ ଭାଷା ମୋତେ ବହୁତ୍ ଭଲ୍ ଲାଗ୍ସି ଆଉ ଯଦି ଇ ଲୁକର୍ ଭାଷାର କିଏ ଯଦି ମିଲିଛେ ଇ ଲୁଗ୍ କେନ୍ କେ ତାର୍ ସଂଗେ କଥା ହେବା ଏ ବହୁତ୍ ଭଲ୍ ଲାଗ୍ବା ସମ୍ୱଲପୁରୀ ଭାଷା ବି ଇ ଲୁକ୍ ବହୁତ୍ ଭଲ୍ ଲାଗ୍ସି ଆମେ ଯେହେତୁ ସମ୍ୱଲପୁରୀଆ ଆମ୍କୁ ସମ୍ୱଲପୁରୀ ଭାଷା ବହୁତ୍ ଭଲ୍ ଲାଗ୍ସି କଟ୍କିଆ ହେତ୍କି ଆମେ ବୁଝି ନାଇଁପାରୁନ୍ କି ହିନ୍ଦୀ କି ଇଂଲିଶ୍ ବି ହେତ୍କି ନାଁ ଆସେ ଆମ୍କୁ ଆମର୍ ଭାଷା ହେଉଛେ ଓଡ଼ିଆ ଆମ୍କୁ ଯଦି ଓଡ଼ିଆରେ କିଏ ଯଦି ଆମ ନିକେ ଆଇବା କଥାଟେ ପଚାର୍ବା କେ କଥାଟେ କହେବା ଆମେ ସବୁ ତାହାକେ ଏକ୍ ସାଥେ ପାର୍ମାଁ ବୁଝେଇ ପାର୍ମାଁ ଇଟା କାଁ ସେଇଟା କାଁ ବୋଲିକରି କି ଆମର୍ କେନ୍ ଅସୁବିଧାଟେ ହେଲା ଆମେ କେଁନ୍କେ ଜିମାଁ ଯଦି କିଏ ଆମ୍ କୁ ଆମର୍ ସାଙ୍ଗରେ କଥା ଲାଗ୍ଲା ଆମେ ତାହାକେ ତ ବୁଝେଇ ନାଇଁ ପାରୁନେଇଁ ମିଲିଯିବା ଓଡ଼ିଆ ବାଲାଟେ ବୋଲେ ଆମେ ଠିକ୍ ତାହାକେ ପଚାରିପାର୍ମାଁ କି ଇଟା ଇଟା କେନ୍ କେ ଯିବା ବସ୍ କି ଇରା କେନ୍ ରାସ୍ତାକେ ଯିବା କାଁ ବୋଲି ଆମେ ତାର୍ ସେ ଠିକ୍ ସେ ଭଲ୍ ସେ କଥା ହେଇପାର୍ମାଁ